ବାର ଜାନୁଆରି ଦୁଇ ହଜାର୍ ଷୁଲ ତେଇଶ୍ ମାର୍ଚ୍ ଦୁଇ ହଜାର୍ ଏକୁଶ୍ ଷୁଲ ମେ' ଦୁଇ ହଜାର୍ ବାଇଶ୍ ଅଠ୍ର ଜୁନ୍ ଦୁଇ ହଜାର୍ ତେଇଶ୍ ପଚିଶ୍ ଡିସେମ୍ବର୍ ଦୁଇ ହଜାର୍ ତେଇଶ୍